ଏବେକା ଯୁଗରେ ତ ବହୁତ ସବୁ ନିର୍ବାଚନ ରହିଛି ବହୁତ ପ୍ରକାରର ବା ବହୁତ ସବୁ ପାର୍ଟି ରହିଛନ୍ତି ଯେମିତି ଆମର ବି ଜେ ଡ଼ି ହେଉ ବି ଜେ ପି ହେଉ ଏମିତି ବହୁତ ସାରା ସବୁ ପାର୍ଟି ରହିଛନ୍ତି କଂଗ୍ରେସ୍ ହେଉ ସମସ୍ତଙ୍କର ଅଲଗା ଅଲଗା ଗୋଟେ ଗୋଟେ ୟୁନିଟି ଅଛି ସେମାନେ ସମସ୍ତେ ଅଲଗା ସମସ୍ତଙ୍କର କାମ ବି ଅବଶ୍ୟ ଏକା କିନ୍ତୁ ସମସ୍ତଙ୍କ ଚିନ୍ତାଧାରା ଅଲଗା ସମସ୍ତେ ଙ୍କର ଅଲଗା ଅଲଗା ଚିନ୍ତାଧାରା ରହିଛି ତ ସେମିତି ସମସ୍ତେ ମଧ୍ୟ ନିଜ ରାଜ୍ୟ ପାଇଁ ନିଜ ଜିଲ୍ଲା ପାଇଁ କାମ କରନ୍ତି ସବୁବେଳେ ଗୋଟେ ଜିଲ୍ଲାକୁ କେମିତି ତା'ର ଉନ୍ନତି ହେବ କେମିତି ଧର ଆମର ଭଦ୍ରକ ଜିଲ୍ଲା ହେଉ ତ ଭଦ୍ରକ ଜିଲ୍ଲାରେ କେମିତି ଉନ୍ନତି ହେବ ତା'ର କେମିତି କେଉଁଠି ପାଣି ନାହିଁ କେଉଁଠି ରାସ୍ତା ନାହିଁ କେଉଁଠି କ'ଣ ଜିନିଷର ଅଭାବ ଅଛି ତ ସେହି ଜିନିଷଟାକୁ ବେଶୀ ଫୋକସ୍ କରାଯାଏ ତ ସେ ବି ଜେ ଡ଼ି ଦଳ ହୁଅନ୍ତୁ କି ବି ଜେ ପି ଦଳ ହୁଅନ୍ତୁ କି କଂଗ୍ରେସ୍ ଦଳ ହୁଅନ୍ତୁ ସମସ୍ତେ ତା'ର ଦାୟିତ୍ୱ ନେବାକୁ ଚାହାନ୍ତି ଯେଉଁ ଦଳ ଥାଏ ସମସ୍ତେ ସାହାଯ୍ୟ କରନ୍ତି ତ ଏହି ଟାଇପ୍ର ହିଁ ସମସ୍ତେ ଅଲଗା ଅଲଗା ସବୁ ଦଳ ଅଛି